ମୋର ନୁହେଁ କି ଗୋଟିଏ ନୂଆ ମୋବାଇଲ ଦରକାର ମାନେ ତୁମର ଏବେ ଶୁଣୁନାହାନ୍ତି ଏବେ ନୂଆ ମଡ଼େଲର କିଛି ଆସିଛି କି କେଉଁ ସେଟ୍ ଟା ମାନେ ଭଲ ପଡ଼ିବ ମୋତେ ସେହି ସେଟ୍ ଟା କୁହ ଆଉ କିଛି ନୂଆ ମୋବାଇଲ ଆସିଛି କି ନା ନାହିଁ ମୁଁ ମୋର ମୋବାଇଲ ବିଷୟରେ ସେମିତି କିଛି ମୁଁ ମାନେ ଧାରଣା ନାହିଁ ଆପଣ ଯେଉଁ ଭଲ ସେଟ୍ ଆସିଛି ମୋତେ ସେହି ଭିତରୁ କିଛି ଗୋଟିଏ ଭଲ ମାନେ ଭଲ ଚାଲିବ ସବୁ ଦୃଷ୍ଟିରୁ ଭଲ ଥିବ ରେଟ ଚାର୍ଟ ବି ଭଲ ଥିବ ଆଉ ସବୁ ଦୃଷ୍ଟିରୁ ଦେଖିକି ଆପଣ ଯେଉଁଟା ମୋତେ ଦେବେ ସେହି ଇଏ କରିକି ଦିଅନ୍ତୁ ମୁଁ ମୋବାଇଲ ବିଷୟରେ ମୋର ସେମିତି କିଛି ଧାରଣା ନାହିଁ ମୋବାଇଲର କ'ଣ ମାନେ ସେହି କେଉଁ ମୋବାଇଲଟା କେମିତି କାମ କରିବ ମୋ କଥା ବୁଝ ଆଗ

ଆଉ ସବୁ ମୋବାଇଲ ବିଷୟରେ ମୋତେ କୁହ କେଉଁ ମୋବାଇଲଟା କେଉଁ ପ୍ରକାରରେ ଚାଲିବ ତା ରେଟ୍ ଚାର୍ଟ ତା'ମାନେ କେତେ ଜିବି ଦିନକୁ ଆସିବ ତାର କ'ଣ କ'ଣ ସବୁ ହଁ ରିଚାର୍ଜକୁ ଦେଖିକି ତ ଜିବି ଆସିବ ସେହିଟା ତ ବୁଝିପାରିଲି ମାନେ ତୁମେ ମୋତେ କ୍ଲିୟର କର ଯେ ମାନେ ସବୁ ମୋବାଇଲ କେଉଁ ମୋବାଇଲଟା କେଉଁ ପ୍ରକାର ଚାଲିବ କାହାର କେତେ ଭଲ ଖରାପ ରେଟ ଚାର୍ଟ ସେହି ବିଷୟରେ ମୋତେ କୁହ ଭଲ ଅଛି ଯେ

ହଁ

ଆଉ ଯେଉଁ ଭିଭୋ ବାହାରିନି ଆଉ ଯେଉଁ କ'ଣ ଗୋଟିଏ ହଁ ହେଉ ତା'ହେଲେ ଠିକ ଅଛି ମୁଁ ମୋ ଭଲ ମୋବାଇଲ ଯେଉଁଟା ସେହିଟା ଇଏ କରିକି ରଖିଥିବେ ମୁଁ କାଲି ଯିବି କାଲି ଗଲେ ମୋବାଇଲ କିଣିକି ଆଣିକି ଆସିବି ଆଉ

ହଁ ହେଉ ମୁଁ ରଖୁଛି ତା'ହେଲେ